ହଁ ହଁ ସାର୍ ମୁଁ ବ୍ୟାଙ୍କ ସାର୍ କହୁଥିଲି

ସେଭିଂ ଆକାଉଣ୍ଟ ଓପନିଂ ପାଇଁ ଆସିଥିଲେ ସାର୍ ଦେଖା ସାର୍ ସାର୍ ମୁଁ ଦେଖୁଛି ସାର୍ ମୁଁ ସେମାନଙ୍କୁ ଦେଖୁଛି ଆପଣ କିଛି ବ୍ୟସ୍ତ ହୁଅନ୍ତୁନି ସେଥିପାଇଁ ଆମ ବହୁତ ଦୁଃଖିତ କ୍ଷମା ଚାହୁଁଛି ସାର୍ ମୁଁ ତାଙ୍କୁ ଯାଇ କି ବୁଝେଇ କହିବି ବୋଧେ ତାଙ୍କେ କେଉଁ ମାଇଣ୍ଡରେ ଥିଲେ ବୋଧେ ଆଉ ନେକ୍ସଟ୍ ଥର ସେମିତି ହେବନି ସାର୍ ମୁଁ କ୍ଷମା ଚାହୁଁଛି ସାର୍ ମୁଁ ଜାଣିବାକୁ ଚାହୁଁଥିଲି ଆପଣ କଣ ସେଭିଂ ନା କରେଣ୍ଟ ଖୋଲିବା ପାଇଁ ଚାହୁଁଥିଲେ ସେ ଦିନ ଡକ୍ୟୁମେଣ୍ଟ ଦେଖିଲି ସାର୍

ସାର୍ ସାର୍ ମୁଁ ଦେଖିଥିଲି ତ ଆପଣଙ୍କର କରେଣ୍ଟ ଆକାଉଣ୍ଟଟା ଭଲ ଚାଲିଛି ଆଗରୁ ବି ଆକାଉଣ୍ଟଟା ଚାଲୁଛି ତ ଆଉ ଥରେ ସେଭିଂ ଆକାଉଣ୍ଟ ଖୋଲିବା ପାଇଁ ଚାହୁଁଥିଲେ କି ନିଶ୍ଚୟ ନିଶ୍ଚୟ ସାର୍ ମୁଁ କ୍ଷମା ଚାହୁଁଛି ଯେ ପାଢ଼ୀ ସାର୍ ତ ଏମିତି କେବେ କରନ୍ତି ନାହିଁ କିନ୍ତୁ ତାଙ୍କର କଣ ଫ୍ୟାମିଲି ପ୍ରୋବ୍ଲେମ୍ କ'ଣ ଥିଲା ବୋଧେ ଯେଉଁଥିରେ ତାଙ୍କ ଫ୍ୟାମିଲି ଡିଷ୍ଟ୍ରବାନ୍ସ ଥିଲା ତ ତାଙ୍କେ ଟିକେ ସାର୍ ସାର୍ ହଁ ମୁଁ କ୍ଷମା ଚାହୁଁଛି ସାର୍ ମୁଁ ଦୁଃଖ ମୁଁ ଆପଣଙ୍କୁ ସର୍ଭିସ୍ ନ ଦେବା ହେତୁ ମୁଁ ବହୁତ ଦୁଃଖିତ କିନ୍ତୁ ଆଉ ଥର ନେକ୍ସଟ ଥର ବା ନେକ୍ସଟ ଚାନ୍ସରେ ଆପଣଙ୍କୁ ମୁଁ ମୋର ସର୍ଭିସ୍ ହୋଲ୍ଡର ବନେଇଛି ସମସ୍ତଙ୍କୁ ବୁଝେଇ ଦେଉଛି ଯାଇକି କହୁଛି ସାର୍ ସେଥିପାଇଁ ମୁଁ ବହୁତ ଦୁଃଖିତ ମୁଁ କ୍ଷମା ପ୍ରାର୍ଥନା କରୁଛି ଆପଣଙ୍କ ପାଖରେ ଆପଣ ଦୁଃଖ ହୁଅନ୍ତୁନି ନିଶ୍ଚୟ ସାର୍ ଆସନ୍ତାକାଲି ଆପଣ ବ୍ୟାଙ୍କିଂ ୱାର୍କିଂ ଡେ ଭିତରେ ଆସନ୍ତୁ ଆଉ କାଲି କ'ଣ ମାନେ ହାପ୍ ଡେ ହେବ ତ ହାପ୍ ସଟର୍ଡେ ହେବ ଆପଣ ଟିକେ ମାନେ ମର୍ଣ୍ଣିଂ ୱାକ୍ ଟାଇମ୍ରେ ଆସିବେ ସାର୍ ମୁଁ ତ ଟାଇମ୍ରେ ଯାଉନି କାରଣ ଆପଣ ଯେଉଁ ଦିନ ଆସିଥିଲେ ସାର୍ ସେ ଦିନ ମୁଁ ନ ଥିଲି ମୋର ଫିଲ୍ଡ ୱାର୍କ୍ଟା ଥିଲା ମୁଁ ଫିଲ୍ଡ ୱାର୍କ୍ ଯାଇଥିଲି ତ ତେଣୁ କରି ମୁଁ ଆପଣଙ୍କର କାମଟା ମୁଁ ୱାର୍କରମାନଙ୍କୁ କିଛି କହି ପାରିଲିନି ତ କାମଟା ଦେଖି ପାରିନି ତ ମୁଁ କ୍ଷମା ଚାହୁଁଛି କାଲି ମୁଁ ଶନିବାର ଦିନ ନିଶ୍ଚୟ ରହିବି ତ ଆପଣ ସେ ମୋର ୱାର୍କିଂ ଡେ ଭିତରେ ଆସନ୍ତୁ ଆପଣଙ୍କ କାମଟା ନିଶ୍ଚୟ ହୋଇଯିବ ହଁ